ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ର ଅପରାଧ ଘଟୁଛି ହେଲେ ଲୋକମାନେ ଏହି ଦୁର୍ନୀତି ର ଓ ଅପରାଧ ର ଶୀକାର ହେଉଛନ୍ତି କିନ୍ତୁ କେଉଁ ଜାଗା ରେ ମୁହଁ ଖୋଲିବା ଲୋକ ଡରୁଛନ୍ତି ଆଜିକାଲି ଯେଉଁମାନେ ଅପରାଧ କୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କ ଉପରେ ଅତ୍ୟାଚାର ହେଉଛି କେତେକ ଲୋକଙ୍କ ପାଖରେ ସମ୍ବଳ ରହିଛି ସେମାନେ ବହୁତ ଭଲ ସୁବିଧା ରେ ଅଛନ୍ତି କିନ୍ତୁ ଗରୀବ ଲୋକଙ୍କ ପାଖରେ ପଇସା ନଥାଏ କି କାମଧନ୍ଦା ବି ନଥାଏ ସେଥିପାଇଁ ବେକାରୀ ର ସମସ୍ୟା ବଢ଼ୁଛି କେତେକ ଲୋକ ପାଠ ପଢ଼ି ନଥାନ୍ତି ନିରକ୍ଷରତା ପାଇଁ ଅଞ୍ଚଳ ଦୁର୍ନୀତି ବିଷୟରେ ଜାଣି ପାରିଥାନ୍ତି ଆଉ କେତେକ ଲୋକ ବୁଝି ପାରି ନଥାନ୍ତି ତ କ'ଣ ହେଉଛି ତାଙ୍କ ମାନଙ୍କ ସହ